କେନ୍ଦୁଝର ଜିଲ୍ଲା ଏମିତି ଗୋଟେ ପିକ୍ନିକ୍ ସ୍ପଟ୍ ଯେଉଁଠି କି ବହୁତ ବହୁତ ପିକ୍ନିକ୍ ସ୍ପଟ୍ ରହେ ଯେଉଁଠି କି ପ୍ରତିଦିନ ବହୁତ ମାତ୍ରାରେ ଲୋକ ଆସନ୍ତି ବୁଲିବା ପାଇଁ ବଡ଼ ଘାଗରା ସାନ ଘାଗରା ଜଳପ୍ରପାତ ଯେଉଁଟା ରହିଛି କି ମାନେ କେନ୍ଦୁଝରର ସବୁ କେନ୍ଦୁଝର କେନ୍ଦୁଝରର ସବୁଠୁ ଭଲ ପିକ୍ନିକ୍ ସ୍ପଟ୍ ଆଉ ତାରିଣୀ ମାଆଙ୍କ ମନ୍ଦିର ଘଟଗାଁ ଯେଉଁଟା ରହିଛି ସେଇଠି ତ ପ୍ରତିଦିନ ବହୁତ ମାତ୍ରାରେ ଲୋକ ଆସନ୍ତି ମାଆଙ୍କ ଦର୍ଶନ ପାଇଁ ଆଉ ଖଣ୍ଡାଧାରା ଜଳପ୍ରପାତ ରହିଛି ଯେଉଁଠି କି ବହୁତ ଲୋକ ଆସନ୍ତି ବୁଲିବା ପାଇଁ ଆଉ ଏଇଠି ବହୁତ ପ୍ରକାର ମାନେ ମ୍ୟୁଜିୟମ୍ ରହିଛି କି ଯେଉଁଠି ଏମାନେ ବହୁତ ସଂଗ୍ରହାଳୟ ଜିନିଷ ଯାହା ବି ରହିଚି ଲୋକମାନେ ଏଠି ବୁଲାବୁଲି କରିବା ପାଇଁ ବହୁତ ମାତ୍ରାରେ ଆସନ୍ତି ଆଉ ସଂଗ୍ରହାଳୟରେ ଯେଉଁ ପୁରୁଷ ମାନେ ପୂର୍ବପୁରୁଷ ମାନେ ଯେଉଁମାନେ ଫ୍ରିଡ଼ମ୍ ଫାଇଟର୍ ଯେଉଁମାନେ ସେମାନଙ୍କର ଲିଖିତ କିଛି ବହି ତାଙ୍କର ମାଗାଜିନ୍ ଆଉ ତାଙ୍କର ପ୍ରତିମୂର୍ତ୍ତି ରହିଛି ଯେଉଁ ଜାଗାକି ସମସ୍ତେ ପ୍ରାୟେ ବୁଲାବୁଲି କରିବା ପାଇଁ ଆସନ୍ତି ଆଉ ବହୁତ ପ୍ରକାର ପିକ୍ନିକ୍ ଏମାନେ ବୁଲାବୁଲି କରିବା ପାଇଁ କେନ୍ଦୁଝରରେ ବହୁତ ପ୍ରକାର ଜାଗା ରହିଛି ଆଉ କେନ୍ଦୁଝରରେ ବି ବହୁତ ଭଲ ଭଲ ଖାଦ୍ୟ ମିଳେ ଯେଉଁଟା କି ଖାଇବାପାଇଁ ମଧ୍ୟ ସବୁ ଯେଉଁମାନେ ବି ଆସିଥାନ୍ତି ବାହାରୁ ସେମାନେ ଖାଇବା ପାଇଁ ସେମାନଙ୍କୁ ଭଲ ଲାଗେ ତ ସବୁ ଦେଖିବାକୁ ଗଲେ କେନ୍ଦୁଝର ଜିଲ୍ଲା ବହୁତ ଫେମସ୍ ଏଇ ପିକ୍ନିକ୍ ସ୍ପଟ୍ ପାଇଁ ତ ଏଠାକାର ଲୋକ ବି ବହୁତ ଭଲ ସମସ୍ତଙ୍କ ସହ ଫ୍ରେଣ୍ଡଲି ବ୍ୟବହାର କରନ୍ତି ଆଉ ଏମାନେ ଏଇଠି ମାନବିକତା ରହିଛି ହଁ କୌଣସି ପିଲା ଯଦି ମାନେ ମାନେ କୌଣସି ବିପଦରେ ପଡ଼ିଲା ତାକୁ ସା ସାହାଯ୍ୟ କରିବା ଆଉ ଏଇଠି ସମସ୍ତେ ଲୋକ ଭଲ ତ ବହୁତ ପିକ୍ନିକ୍ ସ୍ପଟ୍ ଅଛି ଯେଉଁ ଜାଗାକୁ ସମସ୍ତେ ବୁଲିବା ପାଇଁ ଆସନ୍ତି ଆଉ ନିଶ୍ଚିନ୍ତ ରୂପେ ଆର ବର୍ଷ ଶୀତ ଦିନେ ଆମେ ଯେ ସମସ୍ତେ ସାଙ୍ଗ ହେଇକି ଆମ ସାଙ୍ଗ ମାନେ ମଧ୍ୟ ବହୁତ ଦୂରରୁ ଆସିକି ସେମାନକୁ ନିହାତି ରୂପେ ଡାକିବି ଏଠାକୁ ବୁଲାବୁଲି କରିବା ପାଇଁ ଆଉ ଫିଷ୍ଟ୍ ବି କରିବୁ ଏଇଠି